ଭାରତରେ ଅନେକ ପଶୁ ଅଛନ୍ତି ଏବଂ ସେମାନଙ୍କ ପାଳନରେ ସମସ୍ତେ ଅନେକ ଖାଦ୍ୟ ଦିଆଯାଏ ଯେମିତି କି ଦାନା ଘାସ ମକା ସୋୟାବିିନ ଖାଦ୍ୟ ଆଲଫାଲ ଘାସ ଏମିତି ଅନେକ ପ୍ରକାରର ଖାଦ୍ୟ ଦିଆଯାଇଥାଏ ସେହିପରି ମୋ ପାଖରେ ମଧ୍ୟ ଗୋଟିଏ ପଶୁ ଅଛି ସେଇଟା ହେଉଛି ଗାଈ ଭଳି ପଶୁଟିଏ ଏବଂ ମୁଁ ସେଇ ଗାଈ ପଶୁଟିକୁ ପାଳନ କରେ ଓ ସେମାନଙ୍କୁ ଖାଇବା ପାଇଁ ଦାନା ଏବଂ ଭଲ ଘାସ ଦେଇଥାଏ ଓ ତାଙ୍କର ପ୍ରତିଦିନ ଭଲ ଭାବରେ ଯତ୍ନ ନିଏ ଯାହାଫଳରେ କି ସେମାନେ ଭଲ ଭାବରେ ବଢ଼ିପାରିବେ ଓ ବହୁତ ଶକ୍ତିଶଳୀ ମଧ୍ୟ ହେବେ ଯାହାଫଳରେ କି ସେମାନେ ବହୁତ କ୍ଷୀର ଦେବେ ଯାହା ଭାବିକି ମୁଁ ତାଙ୍କର ଚିକିତ୍ସା ମଧ୍ୟ କରେ ଶେଷରେ ସେମାନେ ଭଲ କ୍ଷୀର ଓ ବହୁତ କ୍ଷୀର ଦିଅନ୍ତି ଯାହାକୁ ନେଇ ମୁଁ ସୋସାଇଟିରେ ବିକ୍ରୟ କରେ ଏବଂ ସେଥିରୁ ମୋତେ ବହୁତ ଟଙ୍କା ବା ପାଉଣା ମିଳିଥାଏ ଯାହାଫଳରେ କି ମୁଁ ବହୁତ ଖୁସି ଅନୁଭବ କରେ ଏହିଭଳି ମୁଁ ଭଲ ଉତ୍ପାଦନ କରେ